ଓଡ଼ିଶାର ବାର୍ଷିକ ଯାତ୍ରା ବା ମେଳା ହେଉଛି ବାଲିଯାତ୍ରା ବାଲିଯାତ୍ରା ହେଉଛି ଓଡ଼ିଶାରେ ପ୍ରସିଦ୍ଧ କେବଳ ଓଡ଼ିଶାର ଲୋକମାନେ ହିଁ ବାଲିଯାତ୍ରା ପାଳନ କରନ୍ତି ବାଲିଯାତ୍ରା ମୁଖ୍ୟତଃ ଓଡ଼ିଶାର କଟକ ଜଗତସିଂହପୁର ପାରାଦୀପ ତିର୍ତୋଲ ଏଇସବୁ ଅଞ୍ଚଳରେ ପଡ଼ିଥାଏ ବାଲିଯାତ୍ରାରେ ଅନେକ ଗୁଡ଼ିଏ ଦୋକାନ ଗୋଟିଏ ଜାଗାରେ ଠାବ ହୋଇ ପଡ଼ିଥାନ୍ତି ଓ ଏଠାରେ ଆପଣମାନଙ୍କୁ ବିଭିନ୍ନ ପ୍ରକାର ଖାଇବାର ଜିନିଷ ବିଭିନ୍ନ ପ୍ରକାର ଖେଳନା ଜିନିଷ ବିଭିନ୍ନ ପ୍ରକାର ମସଲା ଦୋକାନ ବିଭିନ୍ନ ପ୍ରକାର ଟେସନାରୀ ଦୋକାନ ମଧ୍ୟ ମିଳିଯାଇପାରେ କେବଳ ଏକ କି ଦୁଇ ସଂଖ୍ୟାକ ନୁହଁ ଅନେକ ସଂଖ୍ୟରେ ଏଠାରେ ଦୋକାନ ପଡ଼ିଥାଏ ଏବଂ ଆପଣ ଖୋଜୁଥିବା ପ୍ରତ୍ୟେକଟି ଜିନିଷ ଏଠାରେ ମିଳିଯିବ କମ୍ ଦାମରେ ଆମକୁ ବହୁତ ସାରା ଅ ବିଭିନ୍ନ ପ୍ରକାରର ଜିନିଷର ସାମ୍ପୁଲ୍ ଦେଖିବାକୁ ମିଳେ ଏବଂ ଅନେକ ଗୁଡ଼ିଏ ନୂଆ ନୂଆ ଜିନିଷ ସରକାରଙ୍କ ତରଫରୁ ମଧ୍ୟ ଏଠି ପଡ଼ିଥାଏ ବିଭିନ୍ନ ପ୍ରକାରର ଜାତି ସଂଘ ଏବଂ ମହିଳା ସଂଘମାନଙ୍କରେ ତିଆରି ହୋଇଥିବା ହାତ ତିଆରି ଜିନିଷ ମଧ୍ୟ ଏଠାରେ ବିକ୍ରି କରାଯାଏ ଏବଂ ଅନେକ ଗୁଡ଼ିଏ ଦୋକାନରେ ବିଭିନ୍ନ ପ୍ରକାର ଅଫର୍ ମଧ୍ୟ ଚାଲିଥାଏ ଏହିପରି ଭାବରେ ଯଦି ଆପଣ କେବେ ଦୋଳାକୁୁଆ ବା କେବେ ମେଳାକୁ ଆସନ୍ତି ତା'ହେଲେ ଆପଣ ସେଠି ଅନେକ ଗୁଡ଼ିଏ ଖାଇବାର ଜିନିଷ ପାଇବେ ଯେଉଁ ଖାଇବା ଜିନିଷ ଆପଣ କେବେ ଶୁଣି ବି ନଥିବେ ବହୁତ କମ୍ ଦାମରେ ଆପଣ ମଧ୍ୟ ଏଠି ଅନେକ ପ୍ରକାରର ଖାଇବା ଜିନିଷ ମିଳିଯିବ ଏବଂ ଏଠାରେ ସମସ୍ତେ ନିହାତି ଭାବରେ ସଫା ରଖିବା କାମକୁ ପସନ୍ଦ କରନ୍ତି ସମସ୍ତେ ସଫା ସୁୁତୁରା ଭାବରେ ହିଁ କାମ କରନ୍ତି ଆଉ ମେଳା ବୁଲିବାରେ ଆପଣଙ୍କୁ ଏକଦମ ମଜା ଆସିଯିବ